କୌଣସି ଏକ ବ୍ୟକ୍ତି ଗ୍ରାମରେ ମୃତ୍ୟୁ ବରଣ କରିବା ପରେ ସେ ସମାଜରେ ଏକ ଅଦୃଶ୍ୟ ଭାବେ ଏ ସମାଜରୁ ବିଦାୟ ନେଇ ଥାଏ ଅଦୃଶ୍ୟ ନୁହେଁ ଏହା ଏକ କଥା ବିିଧାନ ଯାହାଫଳରେ ସେ ଆତ୍ମାର ସଦ୍ଗତି ନିମନ୍ତେ ଏକ ଛଅ ଖଣ୍ଡ କାଠରେ ତା'ର ସଂଗାଡ଼ି ପ୍ରସ୍ତୁତ ହୋଇଥାଏ ଯାହାଫଳରେ ତା'ର ଦୁଇଟା ଲମ୍ବା ଲମ୍ବା କାଠ ଦୁଇ କଡ଼ରେ ଏବଂ ଚାରୋଟି କାଠ ତା'ର ମଝିରେ ପକାଯାଇ ଥାଏ ଯାହାଫଳରେ ସେ ଶବର ଏକ ଉନ୍ନତ ଚିନ୍ତାଧାରା ମାଧ୍ୟମରେ ସେ ଶବ ଗାଁ ଦାଣ୍ଡରେ ଶ୍ମଶାନକୁ ଯାଇଥାଏ ଯାହାଫଳରେ ସେ ଶବ ଶବର ମାନ୍ୟତା ବଢ଼ିଯାଇଥାଏ କାରଣ ସେ ସମାଜର ଏକ ଉନ୍ନତ ଦିଗରେ ସହାୟକ ହୋଇଥାଏ ଯାହାଫଳରେ ଆଗରେ ଯାଉଥିବା ଜ୍ୟେଷ୍ଠପୁତ୍ର ସେ ଖଇ କଉଡ଼ି ସାଙ୍ଗରେ ବିଛାଇ ବିଛାଇ ଯାଏ ଆଉ ପଛରେ ଯାଉଥିବା ଲୋକ ଗୋବର ପାଣି ଏ ସମାଜର ଗାଁ ଦାଣ୍ଡ କାଳେ ଅପବିତ୍ର ହେଇଗଲା ବୋଲି ସେ ଗୋବର ପାଣି ଛିଞ୍ଚନ କରି କରି ପବିତ୍ର କରିବା ପାଇଁ ଗୋବର ହେଉଛି ଏକ ପବିତ୍ର ଯାହାଫଳରେ ଆମ ଗାଁର ଏକ ଶ୍ମଶାନ ତାକୁ ଅପେକ୍ଷା କରି ରହିଥାଏ ତାକୁ ଅପେକ୍ଷା କରିବା ଫଳରେ ଗାଁ ଦାଣ୍ଡରେ ସମସ୍ତେ ସେ ଏକ ତାଙ୍କ ପରିବାର ଏକ ସମାଜ ପାଇଁ ଅଦୃଶ୍ୟ ଅଛୁଆଁ ହୋଇ ରହିଯାଇଥାନ୍ତି ଯାହାକୁ ମୂର୍ତ୍ତିକୀୟା କୁହାଯାଏ ମୃତ୍ୟୁକ୍ରିୟା ଯାହାଫଳରେ ସମାଜରେ ସେମାନେ ତେର ଦିନ ପାଇଁ ଏକ ଅଛୁଆଁ ଭାବେ ବାସବସ କରିଥାନ୍ତି ଏଗାର ଦିନ ସେଇ ଗାଁର ଅଛୁଆଁ ପଣ ଦୂର କରିବା ପାଇଁ ସେ ଗାଁର ସର୍ବସାଧାରଣ ଜନସାଧାରଣଙ୍କୁ ଏକ ଭୋଜିର ଆୟୋଜନ କରିଥାନ୍ତି ଏଗାର ଦିନ ଏ ଭୋଜିର ଆୟୋଜନରେ ଗାଁର ପ୍ରତ୍ୟେକ ଜନସାଧାରଣ ସେ ଭୋଜିରେ ନିୟୋଜିତ ରହିଥାନ୍ତି ସେ ଭୋଜିରେ ନିୟୋଜିତ ରହି ଏବଂ ଗାଁର ସୁଖ ଦୁଃଖରେ ସେମାନଙ୍କୁ ସାମିଲ କରାଇ ଆଗକୁ ନେଇଯାଆନ୍ତି ଯାହାଫଳରେ ସମାଜରେ ଏକ ଶ୍ମଶାନ ଯାହାକି ଅପେକ୍ଷା କରିଥିଲା ଏକ ବ୍ୟକ୍ତିକୁ ତାକୁ କୋକେଇ ମାଧ୍ୟମରେ ବା ସଂଗାଡ଼ି ମାଧ୍ୟମରେ ତାକୁ ନେଇଯାଏ ଏବଂ ଜ୍ୟେଷ୍ଠ ପୁତ୍ର ତା'ଦିହରେ ନିଆଁ ସଂଗାଡ଼ି କରିଥାଏ ବା ଅଗ୍ନି ସଂଯୋଗ କରିଥାଏ ଯାହାଫଳରେ ତା'ର ଏକ ଅନ୍ତିମ ଦାହ ପତନ ହୋଇଥାଏ ଅନ୍ତିମ ଦାହରେ ତା'ର ଜୀବନର ଦୀପ ଚିର ଦିନ ପାଇଁ ଲିଭିି ଯାଇଥାଏ ଏହିପରି ଭାବରେ ଆମ ଗାଁରେ ଅନ୍ତିମ ସଂସ୍କାର ହୋଇଥାଏ ଯାହା ବର୍ତ୍ତମାନ ସମୟରେ ସଂଗାଡ଼ି ସଂଗାଡ଼ି ଗଲାବେଳେ ଆଗରେ ଆଗରୁ ଖଇ କଉଡ଼ି ବିଛଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ ତାକୁ ପଇସା ବିଛଇ ନଉଛନ୍ତି ଯାହାଫଳରେ ବର୍ତ୍ତମାନ ଯୁଗର ରୀତି ଆଉ ନୀତି କିନ୍ତୁ ଖଇ କଉଡ଼ି ହେଉଛି ଏକରି ଏପରି ଏପରି ଏକ ବ୍ୟବସ୍ଥା ଯାହା ଧାନରେ ଖଇ ହେଉଛି ଧାନରେ ସୃଷ୍ଟି ହୋଇଥାଏ ତେଣୁ ଖଇ କଉଡ଼ି ହେଉଛି ଏକ ମୂଲ୍ୟବାନ ଜିନିଷ ଯାହାଫଳରେ ଆମ ଗାଁରେ ଶ୍ମଶାନର ବ୍ୟବସ୍ଥା ଏହିପରି ଭାବରେ ହୋଇଥାଏ